ଆମ ଅଞ୍ଚଳକୁ ନିହାତି ରାସ୍ତା ଦରକାର ଯେଉଁଟା କି କିସିଙ୍ଗାରେ ଟ୍ରେନ ଅଛି ସେ ଟ୍ରେନଟା ଆମ ତୁଲାପଡ଼ା ଅଞ୍ଚଳକୁ ଆସିବା କଥା ଯେଉଁଟା କି ଲକ୍ଷ୍ମୀ ବସ୍ ଚାଲିଛି ସେଇଟା ଗାଁ ଗାଁକୁ ଯିବା ନିହାତି ରାସ୍ତା ନିହାତି ଯେଉଁଟା କି କଲେଜ ପିଲାମାନେ ଯାଉଛନ୍ତି ସେମାନେ ତାଙ୍କର ସୁବିଧା ନିହାତି ଦରକାର କଲେଜ ଯିବାକୁ ଦୂର ହେଇଯାଉଛି ରାସ୍ତା ଠିକ ନାହିଁ ସେଥିପାଇଁ ଲକ୍ଷ୍ମୀ ବସ୍ଟା ଯେଉଁ ଅଛି ଗାଁ ଗାଁକୁ ଯିବା କଥା ସେଇଟା ବି ଯାଉନାହିଁ ଯେଉଁଟା କି ଅଟୋ ଯିବା କଥା ଅଟୋ ଯାଉନି ଏ ପିଲା ଛୁଆମାନେ ହଇରାଣ ହେଇଯାଉଛନ୍ତି ସ୍କୁଲ କଲେଜ ଏମିତି ଆଇ ଟି ଆଇ ଏମାନେ ସମସ୍ତେ ଅସୁବିଧାରେ ରହିଛନ୍ତି ଯେଉଁଟା କି ପରିବହନ ପାଇଁ ରାସ୍ତା ନିହାତି ରାସ୍ତା ଦରକାର ରାସ୍ତା ନାହିଁ ସେଇଟା ହିଁ ହେଉଛି ରାସ୍ତା କରିବା ଦରକାର ଟ୍ରେନ ଯେଉଁଟା କି ବସ୍ରେ ତ ଭିଡ଼ ରହୁଛନ୍ତି ଭିଡ଼ ରହିବା କଥା ସେଇଟା ତ ଲାଗି ରହିବ ଅନେକ ଲାଗି ରହିବ ସେମିତି କିଛି ନାହିଁ ଲାଗି ରହିବା କଥା ହେଲେ ସୁବିଧାଟା ନିହାତି ରାସ୍ତା ନିହାତି ଯେଉଁଟା ବସ୍ ଗଳି ଗଳି କନ୍ଦି କନ୍ଦି ଯିବା କଥା ସେଇଟା ବି ହଉ ନାହିଁ ଯେଉଁଟା ଅଟୋ ଯିବା କଥା ଅଟୋ ଯାଉନାହିଁ ଛୁଆମାନେ ହଇରାଣ ହେଇଯାନ୍ତି କଲେଜ ଯିବା କଥା କଲେଜ ଯାଉନାହିଁ ଯାଇପାରୁନାହାଁନ୍ତି ଲକ୍ଷ୍ମୀ ବସ୍ଟା ଆସୁଛି ଅଧା ବାଟରେ ରହିଯାଉଛି ସେମାନେ ବି ଯାଇପାରୁନାହାଁନ୍ତି ସେମିତି ସୁବିଧା ନିହାତି ସୁବିଧା ଦରକାର